ବର୍ତ୍ତମାନର ଗାଈ ଗୋରୁ ଚରିବା ପାଇଁ ତ ସବୁଜ ଖାଦ୍ୟ କିଛି ନାହିଁ କାଇଁନା ଏବେ ରାସ୍ତା ଘାଟ କାଟିକି ଜଙ୍ଗଲ ସବୁ ସଫା କରି ସାରିଲେଣି ତ କିଏ ଖଳାବାରି କଲାଣି ତ କିଏ ହଳ କଲାଣି ଆଉ କିଏ ଚଲା ବୁଲା ରାସ୍ତା କରି ସାରିଲାଣି ତ ଗାଈ ମାନଙ୍କ ପାଇଁ ପ୍ରବଳ ଅସୁବିଧା ହେଉଛି ଖାଇବା ପାଇଁ ତ ସେଥିପାଇଁ ସେମାନେ ଗାଈମାନଙ୍କୁ ଘରେ ବାନ୍ଧୁଛନ୍ତି ଘରେ ବାନ୍ଧିବା ଦ୍ଵାରା ଯେଉଁ ଓ କୁଣ୍ଡା ତୋରାଣି ବୋତି ଇତ୍ୟାଦି ଇତ୍ୟାଦି ତାକୁ ଖାଇବାକୁ ଦେଉଛନ୍ତି ସବୁଜ ଖାଦ୍ୟ ସେ ପାଇପାରୁ ନାହାନ୍ତି ଠିକ୍ ଭାବରେ କିଏ ବିଲ କିଏ ଦେଉନାହାନ୍ତି ସଠିକ୍ ଭାବରେ ସେ ପାଇପାରୁ ନାହାନ୍ତି ସବୁ ବିଭାଗ ଖାଦ୍ୟ ସେ କୁଣ୍ଡା ତୋରାଣି ବୋତି ଖାଇକି ଜୀବିକା ନିର୍ବାହ କରୁଛନ୍ତି ତ ବାହାରକୁ ଯେତେବେଳେ ବି ଆସନ୍ତି ଗାଈ ଗୋରୁମାନେ ସେମାନେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଖାଇକି ନିଜ ଭୋକ ବିକଳରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଖାଇଥାଆନ୍ତି ଯାହାଫଳରେ କି ସେ ମୃତ୍ୟୁର କାରଣ ହୋଇଥାଆନ୍ତି ଦେହ ଖରାପ ହୋଇଥାଏ କିଛି କିଛି ଗୋରୁ ବି ମୃତ୍ୟୁର କାରଣ ହୋଇଥାଆନ୍ତି